ଲୁଡ଼ୁ ପଟି ଆମେ ଛୁଆବେଲୁଁ ଖେଲିଛୁଁ ଆମର୍ ବି ଛୁଆମାନେ ଲୁଡ଼ୁ ପଟିଟା ଖେଲୁଛନ୍ ସେ ସାଁପ୍ ଲେଖେଟା ବି ଖେଲ୍ସନ୍ ହେଟାମାନେ ଆମ୍କୁ ଭଲ୍ ଲାଗ୍ସି ଆମର୍ ଛୁଆମାନେ ଭି ସେ ଲୁଡ଼ୁପଟି ଖେଲୁଛନ୍ ସେ ସାଁପ୍ ସାଁପ୍ ଲେଖେ ଭି କିନ୍ଦ୍ରୁଥି ହେଟା ବି ଖେଲ୍ସନ୍ ହେ ଲୁଡ଼ୁ ପଟି ହି ଆମ୍କୁ ଭଲ୍ ଲାଗ୍ସି ଆମର୍ ପରିବାର୍ ଭି ସେ ଲୁଡ଼ୁ ପଟି ଖେଲ୍ସନ୍ ଆମର୍ ଛୁଆମାନେ ଭି ଖେଲ୍ସନ୍ ମୁଇଁ ଭି ଛୋଟ୍ବେଲେ ଖେଲିଛେଁ ସେ ଲୁଡ଼ୁ ପଟିଟା ଲୁଡ଼ୁ ପଟି ହିଁ ଭଲ୍ ଲାଗ୍ସି ଏଇ ଲୁଡ଼ୁ ପଟି ଖେଲ୍ବାର୍ ଲାଗି ଭଲ୍ ଲାଗ୍ସି ଆମ୍କୁ ହେଟା ହି ଭଲ୍ ଲାଗ୍ସି ଆମେ ଲୁଡ଼ୁ ପଟି ଖେଲି ଲୁଡ଼ୁ ପଟି ହିଁ ଖେଲ୍ସୁଁ ହେ ଲୁଡ଼ୁ ପଟି ଆମର୍ ପରିବାର୍ ଭି ଖେଲ୍ସନ୍ ଆମର୍ ଛୋଟ୍ ଛୋଟ୍ ଛୁଆମାନେ ଭି ଖେଲ୍ସନ୍ ବଡ଼୍ଲୋକ୍ ଭି ଖେଲ୍ସୁଁ ଲୁଡ଼ୁ ପଟିଟା ହେ ଲୁଡ଼ୁ ପଟି ହିଁ ଆମ୍କୁ ପସନ୍ଦ୍ ଲାଗ୍ସି ଲୁଡ଼ୁ ପଟି ସଭେ ସମସ୍ତେ ଖେଲ୍ଲେ ଏଟା ଭଲ୍ ଲାଗ୍ସି ଭଲ୍ ଜିନିଷ୍ଟା ଲୁଡ଼ୁ ପଟି ଆଏ ଲୁଡ଼ୁ ପଟି ଖେଲିବୁଲିକରି ହଁସିକୁଦିକରି ସେଟା ଖେଲ୍ବ ଲୁଡ଼ୁ